ଆଗୁରୁ ଚାଷ ଲୋକମାନେ କରୁଥିଲେ ସବୁ ବହୁତ କଷ୍ଟରେ ନିଜେ କରୁଥିଲେ ଏବେ ସବୁ ମିସିନ୍ ପଳାଇ ଆସିଲାଣି ପାଞ୍ଚ ଦିନର କାମ ଗୋଟିଏ ଦିନରେ ହେଇଯାଉଛି ଚାଷ ଆରମ୍ଭରୁ ଯେ ଶେଷ ଯାଏଁ ସବୁ ମିସିନ୍ ବାହାରି ପଡ଼ିଲାଣି ଆଗୁରୁ ସବୁ ହଳ ଲଙ୍ଗଳରେ ଚଷୁ ଥିଲେ ଏଇନା ସବୁ ଟ୍ରାକ୍ଟରରେ ଚଷୁଛନ୍ତି ତା'ପରେ ଲୋକ କରିକି ତ କାଟୁଛନ୍ତି କେବେ ନିଜେ କାଟୁଛନ୍ତି କାଟି ସାରିଲା ପରେ ଖଳାକୁ ଆଣୁଛନ୍ତି ଖଳାରୁ କଟା ମିସିନ୍ ବି ମାନେ ବାହାରି ପଡ଼ିଲାଣି ଯେ ଲୋକ ମାନେ ନିଜେ ବିଲରୁ କାଟି ଦେଉଛନ୍ତି ଯେଉଁମାନେ ମେସିନ୍ ଆସୁଛି ଯେଉଁମାନେ ପାରିବେ ପଇସା ଦେଇ କରିପାରିବେ କଟା ମିସିନ୍ ବି ଆସିଛି କାଟି ପକଉଛନ୍ତି ସେଇଠୁ ରଖିକି ଏକାଥରେ କାଟିକି ମଳି ବି ଦେଉଛନ୍ତି ଆଉ କୁଟା କୁଟା ଆଉ ଆଉ ଧାନ ସବୁ ମଳି ଦେଉଛନ୍ତି ଏକାଥରେ ବିଲରେ ବିଲରେ ମଳି ସାରିକି କୁଟା କୁ ନେଇ ଆସୁଛନ୍ତି ଟ୍ରାକ୍ଟର ସାହାଯ୍ୟରେ ଆଉ ନିଜେ କିଛି କରୁ ନାହାନ୍ତି ବହୁତ ପ୍ରକାରର ସୁବିଧା ହେଇଗଲାଣି ସବୁ ନିଜ ଘରକୁ ଆଉ ଘରକୁ ଆଣି ଆସୁଛନ୍ତି ସିଧା ବିଲରୁ ଧାନ ଆଗୁରୁ ଯେମିତି ଥିଲା ଧାନ ଆଣନ୍ତି ଖଳାକୁ ବଳଦ ଦ୍ଵାରା ଯେଉଁ ମଳନ୍ତି ଆଉ ସେ ବଳଦ ଦ୍ଵାରା କେହି ମଳୁ ନାହାନ୍ତି ସବୁ ବଳଦ ବି କେହି ରଖୁନାହାନ୍ତି ସେଇ କାରଣରୁ ଆଉ ସବୁ ମଳିବା ମଳୁଛନ୍ତି ମଳା ମେସିନ୍ ସବୁ ଆସିଲାଣି ଆଉ କିଛି ମାନେ କଷ୍ଟ କରିବାକୁ ପଡୁନି ଧାନ ଆଗୁରୁ ଆସିକି ମେସିନ୍ରେ ଧାନ ଆସେ ଆଗୁରୁ ଖଳାରେ ରୁହେ ମାସେ ମାସେ ଏଥର ମିସିନ୍ ବାହାରିଲାଣି ସାଙ୍ଗେ ସାଙ୍ଗେ ଖଳାକୁ ଆଣୁଛନ୍ତି ଧାନ ଟ୍ରାକ୍ଟର ଦ୍ଵାରା ସାଙ୍ଗେ ସାଙ୍ଗେ ଚାରି ଦିନରେ ମଳିକି ଧାନ ବସ୍ତା କରି ଦେଉଛନ୍ତି ଏସବୁ ସୁବିଧା ସବୁ ରହି ମାନେ ହେଇ ଯିବାରୁ ସବୁ ପଦ୍ଧତି ବାହାରି ଯିବାରୁ ଇଲେକ୍ଟ୍ରି ମେସିନ୍ ଆଉ ବାହାରି ଯିବାରୁ ଆଉ ଏତେ କଷ୍ଟ କାହାକୁ ପଡୁନି ବହୁତ ସୁବିଧାରେ ସବୁ କିଛି କରି ପକଉଛନ୍ତି